ବାର ଦୁଇ ଦୁଇହଜାର ଚବିଶ ସତର ଦୁଇ ଦୁଇହଜାର ଚବିଶ ତେଇଶ ଦୁଇ ଦୁଇହଜାର ଚବିଶ ଦୁଇ ତିନି ଦୁଇହଜାର ଚବିଶ ସାତ ତିନି ଦୁଇହଜାର ଚବିଶ